ହଁ ହଁ ଆପଣଙ୍କୁ କ'ଣ ଦରକାର ଆମ ଦୋକାନରେ ସମୋସା ଅଛି ଗାଡ଼ି ଅଛି ଡାଲି ବରା ଅଛି ଦହିବଡ଼ା ଅଛି

ସାଙ୍ଗରେ ଆମର ଟମାଟୋ ଚଟଣୀ ଆସିବ କୋଡ଼ିଏ ଟଙ୍କାରେ ହଁ ଆମର ସେଇ ଦୁଇଟା ଆମର ଦହିବରା ଆସିବ ସେଇ କୋଡ଼ିଏ ଟଙ୍କା ହିଁ ହେବ ହଁ ପକୁଡ଼ି ଅଛି

ଆପଣଙ୍କୁ କେଉଁଟା ଦରକାର

ଆପଣଙ୍କୁ କେଉଁଟା କେଉଁଟା ଦରକାର ଆପଣ କୁହନ୍ତୁ ଆମର ଦୋକାନରେ ଆହୁରି ଅଧିକ ବହୁତ ଅଧିକ ଲୋକ ଅଛ ଦେଖୁଛନ୍ତି ଠିଆ ହେଇକି ହେଲେ ଆପଣ ଖାଲି ପଚାରିଲେ ଆମ ପାଖରେ ସେତିକି ଟାଇମ ନାହିଁ ଆପଣ କେଉଁଟା କେଉଁଟା ନେବେ ସେଇଟା କୁହନ୍ତୁ ହେଲେ ଆପଣ ଘର କିଛି ପ୍ରୋଗ୍ରାମ ଫ୍ରୋଗ୍ରାମ ଅଛି ନା କେମିତି ଆପଣଙ୍କ ଘରେ କିଛି ଫାଙ୍କସନ ଫାଙ୍କସନ୍ ଅଛି ନା କ'ଣ ଓହୋ ହେଲେ ଆପଣ କ'ଣ ଗୋଟେ ଦିନ ଖାଲି ନେବେ ନା ଏମିତି ଗୋଟେ ସପ୍ତାଟିଏ ନେବେ

ହଁ ହେଲେ କେଉଁଟା କେଉଁଟା କେତେ କେତେ ପରିମାଣର ଦରକାର ଓହୋ ଆଜି ଦରକାର ନାଇଁ ଠିକ୍ ଅଛି ଠିକ୍ ଅଛି ହଉ ହଉ